ମୋର ଧର୍ମ ହଉଛି ହିନ୍ଦୁ ଧର୍ମ ଆଉ ମୋ ଧର୍ମ ମତେ ବହୁତ ପସନ୍ଦ ଆଉ ମୁଁ ଆମ ଧର୍ମରେ ବିଭିନ୍ନ ପରକାର ପ୍ରକାର ପର୍ବପର୍ବାଣୀ ହୋଇଥାଏ ଯେମିତି ଗଣେଶ ପୂଜା ସରସ୍ୱତୀ ପୂଜା ଦୁର୍ଗା ପୂଜା କାଳୀ ପୂଜା ଦୀପାବଳି ଆଉ ଜାଗର ମକର ସଂକ୍ରାନ୍ତି ଛତୁଆ ସଂକ୍ରାନ୍ତି ବିଭିନ୍ନ ପ୍ରକାର କୁମ୍ଭ ମେଳା ଏଇ ସବୁ ହୋଇଥାଏ ତ ମତେ ମୋ ଧର୍ମ ବହୁତ ପସନ୍ଦ ଆଉ ଏଇ ସବୁ ପାଳନ କରିବାରେ ମତେ ବହୁତ ପସନ୍ଦ ଲାଗେ ଏଇ ସବୁ ଟାଇମରେ ଆମର ପିଠା କ୍ଷୀରି ବିଭିନ୍ନ ପ୍ରକାର ପୌରାଣିକ ଜିନିଷ ବିଭିନ୍ନ ପ୍ରକାର ପୁରୁଣା ଜିନିଷ ଯେମିତି ବିଭିନ୍ନ ପ୍ରକାର ପିଠା ହଉ ଅନ୍ୟାନ୍ୟ ପ୍ରକାର ପ ପନିପରିବାକୁ ନେଇକି ଫଳକୁ ନେଇକି ବିଭିନ୍ନ ପ୍ରକାର ପିଠା ହଉ କ୍ଷୀରି ହଉ ତିଆରି ମଧ୍ୟ ହୋଇଥାଏ ଆଉ ମତେ ମୋ ଧର୍ମ ବହୁତ ପସନ୍ଦ ଲାଗେ ମୋ ଧର୍ମରେ ରହି ମୋ ଧର୍ମରେ ପୂଜା ଅର୍ଚ୍ଚନା ହଉ ସବୁ କାର୍ଯ୍ୟ କରିବାକୁ ମତେ ମୋ ଧର୍ମରେ ଭଲ ଲାଗେ ଆଉ ମତେ ମୋ ଧର୍ମର ରହିବାକୁ ପସନ୍ଦ ଲାଗେ ମୋ ଧର୍ମ ଛଡ଼ା ମତେ କୌଣସି ଅନ୍ୟ ଧର୍ମକୁ ପସନ୍ଦ ନଥାଏ ଯଦି ଟିକେ ଟିକେ ମୁଁ ପସନ୍ଦ କରେ ଯେଇଟା ପସନ୍ଦ ନୁହଁ ତ ମତେ ଟିକେ ଭଲ ଲାଗ ପାଳନ କରେ ମୁଁ ହଉଛି ସେଇଟା ଖ୍ରୀଷ୍ଟିଆନ ଧର୍ମର ଯେଇଟା ଆମର ଖ୍ରୀଷ୍ଟମାସ ଡେ ଆଉ ନିୟୁ ଇୟର ଡେ ଏହି ଦୁଇଟାକୁ ଆମେ ଟିକେ ପାଳନ କରେ ଯେହେତୁ ସେଇଟା ମତେ ଟିକେ ପସନ୍ଦ ଲାଗେ ସେଇ ଦୁଇଟା ପର୍ବପର୍ବାଣୀ କାରଣ ଖ୍ରୀଷ୍ଟମାସ ଡେ ର ଚର୍ଚ୍ଚ କୁ ଯାଇ ବୁଲି ଆସିଥାଏ ଆମେ ଆଉ ନିୟୁ ଇଅର ଦିନ ରାତିରେ ଆମେ ଛୋଟ ମୋଟ ଲାଇଟ ଲଗାଇ କେକ କଟିଙ୍ଗ କରିଥାଉ ଆଉ ସେଇ ଦୁଇ ଦିନ ସେଇ ଦୁଇଟା ପର୍ବ ଆମେ ଖ୍ରୀଷ୍ଟିଆନ ଧର୍ମର ପାଳନ କରିଥାଏ ଆଉ ସେଇ ଟିକେ ସେଇ ଦୁଇଟା ପର୍ବ ପାଳନ ଭଲ ଲାଗେ କିନ୍ତୁ ଧର୍ମ ମତେ ଆଦୌଉଁ ପସନ୍ଦ ନୁହଁ ଖ୍ରୀଷ୍ଟିଆନ ଧର୍ମ ପସନ୍ଦ ନୁହଁ ବାକି ସେଇ ଦୁଇଟା ପର୍ବ ପାଳନ ଆମେ କରିଥାଉ